ପ୍ରାୟତଃ ଶୁଆ ଏବଂ ଶାରି ଆମ ବଗିଚା ପଛପଟରେ ସବୁଦିନ ଆସୁଛନ୍ତି ତାଙ୍କ ପାଇଁ ପାଣି ଏବଂ ଶସ୍ୟର ବ୍ୟବସ୍ଥା କରାଯାଇଛି ସେମାନେ ସବୁଦିନ ସଖାଳେ ଏବଂ ସନ୍ଧ୍ୟାରେ ଆସି ଧାନ ଚାଉଳ ମୁଗ ବିରି ଏବଂ ଅନ୍ୟାନ୍ୟ ପୋକଜୋକ ଖାଆନ୍ତି